ମାଛ ଧରିବା ଏକ କଷ୍ଟକର କାମ ମୁଁ ପ୍ରତ୍ୟେକ ଦିନ ମାଛ ଧରିବାକୁ ଯାଏ ଜାଲରେ ବି ମାଛ ଧରେ ବନିଶିରେ ବି ମାଛ ଧରା ହୁଏ ହେଲେ ଆମ ଗାଁରେ ସମସ୍ତେ ତ ମାଛ ଧରନ୍ତି ମୁଁ ନୂଆ କୌଶଳରେ ମାଛ ଧରେ ମୁଁ ଆମ ଗାଁରେ ଥିବା ବାଉଁଶ ଗଛକୁ ହାଣି ତାକୁ ବତାକୁ ବତା କରି ତାକୁ ଡଙ୍ଗା ତିଆରି କରେ ଡଙ୍ଗା ତିଆରି କଲା ପରେ ନଈ ପାଖକୁ ନିଏ ନଈରେ ସେଠି ପାଖରେ ଥୋଇଲା ପରେ ଝଟା କିଛି ଆଣେ ଝଟା ଆଣିକି ସେହି ଡଙ୍ଗା ଭିତରେ ବସାଏ ସେଥିରେ କିଛି ପଥର ଦିଆ ହୁଏ ଗୁଣ୍ଡା ଦିଆ ଯେଉଁ ଆପଣଙ୍କର ଗୁଣ୍ଡା ଦିଆହୁଏ ସେଥିରେ ନଈ କଡ଼ରେ ବୁଡ଼ା ହୁଏ ହେଲେ ତା' ପର ଦିନ ଆମେ ସକାଳୁ ଯାଇ ସେ ଡଙ୍ଗାକୁ ଟେକି ସେଥିରୁ ମାଛ ବାହାର କରୁ ଏହି ପଦ୍ଧତି ଆମ ପାଖ ଆଖରେ କେହି ଜାଣିନାହାନ୍ତି ଆମ ଗ୍ରାମରେ ଅଧିକାଂଶ ଲୋକ ମାଛ ଧରନ୍ତି